ଜଣେ ଯାତ୍ରୀ ଯେତେବେଳେ ବି ଯାତ୍ରାରେ ଯିବା ତାହାକେ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକେ ପଡ଼୍ସି ଯେନ୍ଟାକି ଯାତ୍ରା ସମୟରେ ତାହାକେ ବିଶ୍ରାମ୍ ଦର୍କାର୍ ସେ ବିଶ୍ରାମ୍ ନେବାର୍ ଲାଗି କିଛି ଯାଗାଟେ ବି ନାଇଥାଏ ତାହାକେ ସଫାସୁତର୍ ଝାଡ଼ାଫାଡ଼ା ଯିବାର୍ ଲାଗି ଗୁଟେ ଶୌଚାଳୟ ଦର୍କାର୍ ସେ ଶୌଚାଳୟଟେ ଯଦି ନି ଥିବା ସେଟା ବି ବହୁତ୍ ଅସୁବିଧା ଆଏ ଆଉ ଯେନ୍ ଗାଡ଼ିରେ ଯାଉଥିବା ଆର୍ ଯେନ୍ ବାହାନ୍ନେ ବି ଯାଉଥିବା ତା'ର୍ ଚାଲ୍ବାର୍ ଲାଗିବି ତାହାକେ ସେ ବାହାନ୍କେ ବି ଇନ୍ଧନ୍ ଦର୍କାର୍ ଯେନ୍ଟାକି ସବୁ ଯାଗାରେ ଇ'ଟା ମିଲି ନାଇପାରେ ଆଉ ମେନ୍ କରି ଖାଇବାର୍ ପିଇବାର୍ ଜଣ୍କେ ବଞ୍ଚବାର୍ ଲାଗି ହେଲେ ତାହାକେ ଖାଏବାର୍ ପିଇବାର୍କେ ପଡ଼୍ବା ଯଦି ଯିଏ ଜଣେ ଖାଇ ପିଇ ନି ପାର୍ଲା ବେଲେ ସେ କେଭେ ହେଲେ ବଞ୍ଚି ନି ପାରେ ଆଉ ଖାଏବାର୍ ପିଇବାର୍ ଲାଗି ହୋଟେଲ୍ଟେ କିମ୍ବା ଢାବା ହେଉ ଇ'ଟା ବହୁତ୍ ଦର୍କାର୍ ଜଣେକେ ଯାତ୍ରୀ ହିସାବେ ଆଉ ଯଦି ଇ ଜିନିଷ୍ମାନେ ନି ଥିବା ଜଣ୍କେ ଯିବାର୍ ଲାଗି ବହୁତ୍ ତକ୍ଲିଫ୍ରେ ଯିବା ଆସ୍ଲା ବେଲେ ବି ସେ ସେହି ତକ୍ଲିଫ୍ରେ ଆସ୍ବାର୍କେ ପଡ଼୍ବା ସେଥିର୍ ଲାଗି ଯାତ୍ରା ସମୟରେ ଗୁଟେ ବିଶ୍ରାମ୍ଗାର୍ ଜରୁରୀ ନିହାତି ଦର୍କାର୍ ଆଉ ଗୁଟେ ଶୌଚାଳୟ ବେଶି ନିହାତି ଭାବରେ ଦର୍କାର୍ ଗୁଟେ ପେଟ୍ରୋଲ୍ପମ୍ପ୍ଟେ ବି ନିହାତି ଦର୍କାର୍ ଯିବାର୍ ଆସ୍ବାର୍ ଲାଗି କମ୍ୟୁନିକେସନ୍ ଲାଗି ଆର୍ ଜଣେ ଗୁଟେ ହୋଟେଲ୍ଟେ କି ଢ଼ାବାଟେ ହେଉ ଛୋଟ୍ଟା ଅବଶ୍ୟ ହେଉ କିନ୍ତୁ ସେ ଲୋକ୍କୁ ଖାଏବାର୍ ପିଇବାଋକେ ସଫିସିଏଣ୍ଟ୍ ଦେଇପାରୁଥିବାର୍ କାଥା ଏନ୍ତା ହୋଟେଲ୍ ଇତ୍ୟାଦିର ଅସୁବିଧା ମାନେ ଟିକେ ସର୍ଟ୍ଆଉଟ୍ କରି କର୍ବାର୍ ଲାଗି ଇ ଜିନିଷ୍ମାନେ ଟିକେ ଟିକେ ଦର୍କାର୍ ଆଏ ଆଉ ଇତାର୍ ଛଡ଼ା ଆଉ ବାହାରେ ଆଉ ବି ଅସୁବିଧାମାନେ ହେଉଛେ ଯେନ୍ଟାକି ଯେନକି ଯିବାର୍ ଆସ୍ବାର୍ ଲାଗି ରୋଡ଼୍ ନାଇ ନ ଜଣେ ଜଣେ ଯିବାର୍ ଲାଗି ହେଲେ ସେନ୍କେ ଚାଏଲ୍ତେଲ୍ ଯିବାର୍କେ ପଡ଼ୁଛେ ଚାଏଲ୍ତେଲ୍ ତ ଯାଇ ପାର୍ବେ କିନ୍ତୁ ହେତେ ଦୂର୍ ଚାଏଲ୍ତେଲ୍ ଯାଉନ୍ ଯାଉନ୍ ଆପଣ୍ଙ୍କର୍ ଗୋଡ଼୍ଟାକେ କାଏଁହେଲେ କି ଯିବାର୍ ମନ୍ ଖାଲି ଛୁଆମାନ୍କଁର୍ ମନ୍ ନି ଥାଏ କି ବଡ଼୍ ଲୁକର୍ ମନ୍ ନି ଥାଏ ଯିବାର୍ ଜଣେକେ ଯାତ୍ରାରେ ସମ୍କିର୍ର୍ ଏକା ମନ୍ ଥିସି ସୋ ହୁଏ ତ ସେ ବୁଢ଼ା ହେଇପାରେ ହୁଏ ତ ସେ ବୁଢ଼ୀ ହେଇପାରେ କିନ୍ତୁ ଯଦି ସେନ୍କେ ଯିବାର୍ ଆଏବାର୍ ବେଶି ଭଲ୍ ସୁବିଧା ନି ଥିବା ବେଲେ ଜଣେ ଜିଇଁ ଥାଉନ୍ ଥାଉନ୍ ବି ଯାଇ ନି ପାରେ ଇ'ଟାମାନେ ହେଉଛେ ବହୁତ୍ଗୁଡ଼େ ଅସୁବିଧା